ମୁଇଁ ଭାବସିଁଯେ ବର୍ତ୍ତମାନ୍ ମହିଲାମାନେ ଜେନ୍ ନୃତ୍ୟକେ ଗୁଟେ ସଉକ୍ ଭାବ୍ରେ ଗ୍ରହଣ୍ କରୁଛନ୍ ଇଟା ଗୁଟେ ଭଲ୍ ପଦକ୍ଷେପ୍ ଆର୍ ବର୍ତ୍ତମାନ୍ ସମାଜ୍ ମଧ୍ୟ ଇଟାକେ ସମର୍ଥନ୍ ଦଉଛେ କାରଣ ବର୍ତ୍ତମାନ୍ ପୁଅ ଝିଅ ଭିତ୍ରେ କିଛି ଫରକ୍ ନାଇଁନ ପୁଅମାନ୍କୁ ଯେତ୍କି ସମ୍ମାନ ସମାଜ୍ରେ ମିଲ୍ସି ଇହାଦେ ଝିଅମାନ୍କୁବି ସେତ୍କି ମିଲ୍ଲାନ ତାର୍ପରେବି ବର୍ତ୍ତମାନ୍ ମହିଳା ନୃତ୍ୟଶିଳ୍ପିମାନେ ବହୁତ୍ ଆହ୍ୱାନ୍ର ସମ୍ମୁଖୀନ୍ ହେସନ୍ ମୁଖ୍ୟତଃ ଜେନ୍ ଘରେ ପୁରୁଣାକାଳିଆ ଶାଶୁମାନେ ଥିସନ୍ ସେମାନେ ନିଜର୍ ବୁହାରିକେ ବାହାର୍କେ ଯିବାର୍ ଲାଗି ଆର୍ ଷ୍ଟେଜ୍ରେ ନାଚ୍ବା ଲାଗି ନାଇଁ ଛାଡ଼୍ସନ୍ ତାର୍ଛଡା ବହୁତ୍ ସମୟରେ ମହିଳାମାନଙ୍କର୍ ଉପ୍ରେ ବି ଶୋଷଣ୍ କରାହଉଛେ ଯାହାର୍ ଫଳରେ ଆମ୍କୁ ବହୁତ୍ ଦୁଃଖ୍ ଲାଗ୍ସି ଆର୍ ହେଥିର୍ଲାଗି ବି ବହୁତ୍ ମହିଳା ନିଜର୍ ସଉକ୍କେ ଛାଡ଼ିଦଉଛନ୍